ଆମର କେଉଁଝର ଜିଲ୍ଲାର ଆନ୍ଦପୁର ଠାରେ କୁଶୁଳେଶ୍ଵର ମହାବିଦ୍ୟାଳୟ ଅବସ୍ଥିତ ସେଠାରେ ଆମର ଗ୍ରାମର ବହୁତ ପିଲା ସେଠାରେ ପାଠ ପଢ଼ନ୍ତି ଏବଂ କିଛି ବି ପିଲା ଉନ୍ନତି କରି ସେଠାରେ କିଛି ଚାକିରୀ କଲେଣି ଏବଂ ଆଉ କିଛି ପିଲା ମଧ୍ୟ ଏବେ ବି କରୁଛନ୍ତି ପ୍ରତ୍ୟେକ ବର୍ଷ କିଛି ନା କିଛି ପିଲା ଆମ ଗ୍ରାମରୁ ସେହି କଲେଜ୍ରେ ପାଠ ପଢ଼ନ୍ତି ଏବଂ ସେଠାରେ ଶିକ୍ଷା ଭଲ ରୂପରେ ଦିଆଯାଉଛି ଏବଂ ସବୁଥିରେ ସବୁ ପାଠପଢ଼ା ଏବଂ ସମସ୍ତ ପ୍ରକାରର ବ୍ୟବସ୍ଥା ସେ ବିଦ୍ୟାଳୟରେ ଅଛି ଆଉ ଏବେ ମଧ୍ୟ କିଛି ପିଲା ସେଠାରେ ପାଠ ପଢ଼ୁଛନ୍ତି ଆଗକୁ ମଧ୍ୟ ମୁଁ ଚାହୁଁଛି ଆମ ଗ୍ରାମର କିଛି ପିଲା ସେଠାରେ ପଢ଼ି ଆଗକୁ କିଛି ଚାକିରୀର ସୁଯୋଗ ପାଇବେ